ଶିଶୁମାନଙ୍କ ଭଳି ଗାଈ କୁକୁର ପଶୁମାନଙ୍କର ଏମିତି ବହୁତ କିଛି ପଶୁ ଥାଆନ୍ତି ଯେଉଁମାନଙ୍କର ଆମ ଆମକୁ ଯତ୍ନ ନେବାକୁ ପଡ଼େ ଏଁ ତ ମୋ କଥା କହିବି ଏ ମୋ ନାଁ ଲିପିକା ମୋର ଗୋଟେ ଛୋଟ କୁକୁରଟେ ଅଛି ଛୋଟ କୁକୁର ଅଛି ତା' ନାଁ ଗୁଡ଼ଲି ସିଏ ଘରେ ରହିବା କୁକୁର ସେ କୁଆଡ଼େ ବାହାରକୁ ଯାଏନି ନିରାମିଷ ଖାଏ ଓ ପ୍ରତି ମାସରେ ସିଏ ଡକ୍ଟର୍ଙ୍କ ପାଖକୁ ତାକୁ ଚେକ୍ଅପ୍ କରିବାକୁ ବି ସେ ଯାଏ ତ ଏମିତି ଶିଶୁ ଭଳି ତାର ଯତ୍ନ ନିଆଯାଏ ତା'ର ଖାଇବା ପିଇବା ଶୋଇବା ସବୁ କାର୍ଯ୍ୟ ମୁଁ ବୁଝିଥାଏ ତ ସିଏ ତାର ଲଞ୍ଚ୍ ଡିନର୍ ଆଉ ବ୍ରେକ୍ଫାଷ୍ଟ୍ ସକାଳେ କ'ଣ ଖାଇବ ଖରାବେଳେ କ'ଣ ଖାଇବ ରାତିରେ ମଧ୍ୟ ସେ କ'ଣ ଖାଇବ ତା'ର ମଧ୍ୟ ମୁଁ ଧ୍ୟାନ ଦିଏ ଆଉ ଗାଈ ଗାଈ ବି ଅଛି ତ ଗାଈ କଥା କ'ଣ କହିବି ଗାଈ ଗାଈର ଲାଳନପାଳନ ଛୋଟବେଳୁ ମୋ ମାମା କରୁଛି ତ ତାହାର ଖାଇବା ତାକୁ ନଡ଼ା କୁଟା ଦେବା ସବୁ ବ୍ୟବସ୍ଥା ସେ ମମି କରେ ତ ଖାଇବାକୁ ଦିଏ ସେ ଶୁଏ ବି ଏମିତି ସବୁ